ହଁ ଭାଇ ନମସ୍କାର ମୋ ନାଁ ରାଜେଶ ନୂଆପଡ଼ାରୁ ଆସିଥିଲି ଭାଇ ବ୍ରହ୍ମପୁର ଗାଡ଼ି ନାହିଁ କିି ଟ୍ରେନ ମୋର ଦଶଟାକୁ ଅଛି ତ କାଲି ମୋର ଏଗଜାମ୍ ଅଛି ତ କାଲି ମୋ ଲାଷ୍ଟ ଡେଟ୍ ଏଗଜାମ୍ ଅଛି ତ ଆଜି ଗାଡ଼ି ନାହିଁ କି କ'ଣ ଭାଇ ଗାଡ଼ି ଷ୍ଟ୍ରାଇକ୍ ଫାଇକ୍ ଅଛି ନା କ'ଣ କେମିତି କ'ଣ ପହଞ୍ଚିବା ଗାଡ଼ି ଆଉ ଅଟୋ ଫଟ କି ବାଇକ୍ ଫାଇକ୍ ଲିଫ୍ଟ କିଏ ଦେବେନି ତ ମୋତେ

ନା ଭୁବନେଶ୍ୱରରେ ପହଞ୍ଚିବାକୁ ଯେମିତି ହେଲେ ବାରଟା ଘଣ୍ଟେ ଭିତରେ ପହଞ୍ଚିବାକୁ ପଡ଼ିବ ଟ୍ରେନ ଦୁଇ ଘଣ୍ଟା ଲାଗିବ ଆମ ଏଇଠୁ ଯିବାକୁ କାହିଁକିନା କାଲି ମୋ ଲାଷ୍ଟ ଡେଟ୍ ଏଗଜାମ୍ ଅଛି ନା ତ ଯାଇପାରିବିନି ଏଗଜାମ୍ ନ ଦେଲେ ଫେଲ୍ ହେଇଯିବି ଭାଇ କେମିତି କ'ଣ ତୁମ ବନ୍ଧୁବାନ୍ଧବ କି ଅଛି କି ମୋତେ ଲିଫ୍ଟ ମାଗି ମାନେ ଭଡ଼ା ନେଇଯାଆନ୍ତେ ଗାଡ଼ି ଫାଡ଼ି ଅଛି ବଲେ ମୋତେ ନେଇଯାଆନ୍ତେ ଯେମିତି ହେଲେ ବ୍ରହ୍ମପୁର ମୁଁ ପହଞ୍ଚିବାକୁ ପଡ଼ିବ ପଇସା ଭାଇ ଯେମିତି ହେଲେ ମୁଁ ଦେଇ ଦେବି ଭାଇ ଯେମିତି ହେଲେ ଟିକେ ସାହାଯ୍ୟ କରିଦିଅ ଅଛି ତୁମର କିଏ ବନ୍ଧୁବାନ୍ଧବ ଭାଇ ବ୍ରହ୍ମପୁର ଯିବାକୁ ପଡ଼ିବ ହଉ ହଉ ଭାଇ ତା'ହେଲେ ରହୁଛି